ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥା ଏବେ ବହୁତ ମାନେ ମାନେ ବିପତ୍ତି ଆଡ଼କୁ ଗତି କଲାଣି କାହିଁକି ନା ପିଲାମାନେ ଶିକ୍ଷିତ ହେଇପାରୁନାହାଁନ୍ତି ଏହାର କାରଣ ହେଉଛି କି ଶିକ୍ଷକମାନେ ଭଲ ଶିକ୍ଷକମାନେ ହିଁ ନାହାଁନ୍ତି ଆଉ ଏବେ ଯେଉଁ ନୂଆ ନୂଆ ଆଗରୁ ଯେଉଁ ପୁରୁଣା ଶିକ୍ଷକମାନେ ଥିଲେ ସେମାନେ ଭଲ ଥିଲେ ସେମାନେ ଭଲ ପଢ଼ାଉଥିଲେ ସେମାନେ ପିଲାମାନଙ୍କୁ ଶାସନ ବି କରୁଥିଲେ ଶାସନ କରିବା ଦ୍ୱାରା ପିଲାମାନେ ବହୁତ ଭଲ ପାଠ ପଢ଼ୁଥିଲେ କିନ୍ତୁ ଏବେ ତ ସେସବୁ ଉଠିଗଲାଣି ତଥାପି ଜଣେ ଜଣେ ଶିକ୍ଷକମାନେ ଅଛନ୍ତି ଯେଉଁମାନେ ପିଲାମାନଙ୍କୁ ଶାସନ କରୁଛନ୍ତି ଆଉ ଯେଉଁ ଶିକ୍ଷକ ପିଲାମାନଙ୍କୁ ସବୁ ଶାସନ କରୁଛନ୍ତି

ଆଉ ନିଜର ନାଁ କରୁଛନ୍ତି ଆଉ ଆଜିକାଲିକା ତ ଏମିତି ଶିକ୍ଷକ ମିଳିବା ବହୁତ କଷ୍ଟ କାହିଁକି ନା ଯେଉଁ

ସେମାନେ ଚିନ୍ତା ବି କରନ୍ତିନି ଯେ ଆମେ ଏମିତି କରିବା ଦ୍ୱାରା ଆମର ହିଁ ପିଲାମାନଙ୍କର କ୍ଷତି ହେଉଛି କାହିଁକି ନା ଯେହେତୁ ଆମେ ଯଦି ବି ପଢ଼ୁଛୁ ତ ଆମେ କାହାର ପିଲା ହେଇଥିବୁ ଆଉ ଟିଚରମାନଙ୍କର ବି ସେମାନଙ୍କର ବି ପିଲାଛୁଆ ଥିବେ ନା ତ ସେମାନେ ନିଜ ପିଲାଛୁଆଙ୍କ କଥା ଚିନ୍ତା କରନ୍ତିନି କି କାହା କଥା ବି ଚିନ୍ତା କରନ୍ତିନି ଆଉ ସେଥିପାଇଁ ଏବେ ବି ପିଲାମାନେ ବହୁତ ପିଲା ଅଛନ୍ତି ଏମିତି ଏ ଯୁଗରେ ଆଉ ସେମାନେ ଶିକ୍ଷିତ ହେଇପାରୁନାହାଁନ୍ତି ତା'ର କାରଣ ହେଉଛି ଏହି ଶିକ୍ଷକମାନଙ୍କର

କାହିଁକି ନା ପୁରୁଣା ପାଠ ବି ତ ପଢ଼ିବା ଦରକାର ସେଥିରେ ବି ତ ପାଠ ଅଛି ନା ତ ସେଥିପାଇଁ ପିଲାମାନେ ଶିକ୍ଷିତ ହେଇପାରୁନାହାଁନ୍ତି ଏଇସବୁ ଆହ୍ୱାନଗୁଡ଼ିକୁ